ହଁ କିଏ କହୁଛ ହଁ କହୁନା ଏଇ ଭିତରକନିକା ହଁ ଯିବା ପା ଯିବା ଆଉ ସେତ ବଢ଼ିଆ ଜାଗା ଆଉ ସେଇଠିକି ଯିବାପାଇଁ ଆମେ ମନ କରିଛେ ଆଉ ପିଲାମାନଙ୍କୁ ବି ନେବା ଯିବା ଆଉ ବଢ଼ିଆ ଜାଗା ସେଇଠି ଆଉ ଯିବା ଭୋଜି ବି କରିବା ଆମେ ସେଇଠି ଆଉ ପିଲାମାନଙ୍କୁ ନେଇକରି ଗଲେ ଭଲ ଜାଗା ସେବୁ ଦେଖିବେ ଜଙ୍ଗଲ ଅଛି ଆଉ କୁମ୍ଭୀରବି ଅଛି ସେଇଠି କୁମ୍ଭୀର ପିଲାମାନେ ଦେଖିବେ ଆଉ ଯିବା ଆରି ଭିତରେ କେଉଁଦିନ ଦେଖିକି ସମୟ ଦେଖିକରି ସୁବିଧା ହେଲେ ଘର କାମ ତ ସବୁବେଳେ ଯିବା ଆଉ ହଁ ନାଇଁ ନାଇଁ ଯିବାନା ଯିବା ସମୟ ସୁବିଧା ଦେଖି ହଁ ଯିବା ଭିତରକନିକା ଗଲେ ପିଲାମାନେ ବହୁତ ଖୁସି ହେଇଯିବେ ଦେଖିବାପାଇଁ ଆଉ କୁମ୍ଭୀର ଦେଖିବେ ପିଲାମାନେ ଖୁସି ହେବେ ଛୋଟ ପିଲା କୁମ୍ଭୀର ଦେଖିଲେ ଖୁସିହେବେ ଆଉ ଖଣ୍ଡଗିରି ହଁ ହଁ ହଁ ପିଲା ବି ଟାଇମ୍ ପଳେଇବ ହଁ ସେଥିରେ ଯିବା ହଁ ଯିବା ନିଶ୍ଚୟ ତ ସମୟ ସୁବିଧା ହେଲେ ନିଶ୍ଚୟ ଯିବା ୟାରୀ ଭିତରେ କାମ ସବୁବେଳେ ତ କାମ ଲାଗିଛି ତାରି ଭିତରେ ସମୟ ବାହାର କରିକରି ଆଉ ଫ୍ୟାମିଲି ନେଇକିରି ଯିବା ସବୁ ଯିବା ବୁଲାବୁଲି କରିବା ଆଉ ଭୋଜି ସେଇଠି ଟିକିଏ କରିବା ଗୋଟାଏ ଦିନ ପାଇଁ ଯାଇ ବୁଲିବାଲି କରି ଆସିବା ଆଉ ତୁମେ ଦେଖ ସମୟ ବାହାର କର କେବେ ଭଲ ଦିନ ଗୋଟେ ଦେଖିକରି ଯିବା ବୁଲିକରି ଆସିବା ପିଲାବି ଖୁସି ହେଇଯିବେ ଛୋଟପିଲାଙ୍କୁ ନେଇକରି ପିଲାମାନଙ୍କର ଯଦି ସ୍କୁଲ୍ ଛୁଟି ହେଇଯିବ ଖରା ଦିନ ଛୁଟି ହେଇଯିବ ସେଥିରେ ବି ଭଲ ହେବ ପିଲାମାନଙ୍କର ପାଠପଢ଼ା ବି ବନ୍ଦ ଥିବ ଆମେ ଯାଇକରି ବୁଲିବାଲି କରି ଆସିବା ଆଉ ଗାଡ଼ି ବି କରିଦେବା ଗାଡ଼ି ନେଇକରି ଯିବା ବୁଲିକରି ଆସିବା ହଁ ଭିତରକନିକା ଭଲ ଜାଗାଟା ହଁ ପିଲା ତ ସବୁ ଦେଖିଲେ ପୁରା ଆସିବା ପାଇଁ ମନ କରିବେନି ଆଉ ବୁଲୁଥିବେ ଆଉ ସେ ଯାଗା ଆଉ ହଁ ହଁ ହଁ ସବୁ ହଁ ସବୁବେଳେ ତ କାମ ଲାଗିଛି ଆଉ ସବୁବେଳେ କାମ ଲାଗିଛି ତାରି ଭିତରେ ସମୟ ବାହାର କରି ଆମକୁ ଟିକିଏ ବୁଲିବା ପାଇଁ ଯିବାକୁ ପଡ଼ିବ